ସ୍ଥାନୀୟ କଳାକାରମାନେ ନିଜର କଳା ଓ ରାଜ୍ୟର କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ସେମାନଙ୍କର କାରୁକାର୍ଯ୍ୟକୁ ପିଢ଼ି ପରେ ପିଢ଼ି ଜାରିରଖିଛନ୍ତି ଏବଂ ସେମାନେ ଏହାକୁ ଲୋକ ଲୋଚନକୁ ଆଣିବା ପାଇଁ ମଧ୍ୟ ବିଭିନ୍ନପ୍ରକାର ତାଲିମର କେନ୍ଦ୍ର ଖୋଲିଥାନ୍ତି ଓ ସେଥିରୁ ଅର୍ଥ ଉପାର୍ଜନ କରି ତାକୁ ନିଜର ପରିବାରର ପ୍ରତିପୋଷଣ କରି ପିଢ଼ି ପରେ ପିଢ଼ି ସେହି କଳାକୁ ଚଳାଇ ରଖିଥାନ୍ତି ସେମାନଙ୍କର ଅନନ୍ୟ କାରୁକାର୍ଯ୍ୟ ଓ ସୁନ୍ଦର ହାତ ତିଆରି ଜିନିଷ ଦ୍ଵାରା ଆମର ରାଜ୍ୟ ତଥା କଳା ଓ ସଂସ୍କୃତିର ପରମ୍ପରା ସାରା ଦେଶରେ ଖେଳି ଉଠିଥାଏ ଓ ବହୁ ପରିଚିତ ମଧ୍ୟ ହୋଇଥାଏ